ହଁ ମୋର ଗୋଟେ ଗୁପ୍ତ ଉତ୍ପାଦନ ଅଛି ସେଇଟା କ'ଣ ନା ମୁଁ ନିଜେ ଘରେ ଧନିଆ ଆଉ ଜୀରା ଲଙ୍କା ମେଥି ଭାଜି କରି ଏଗୁଡ଼ାକ ସବୁ ଜୀରାଗୁଣ୍ଡକୁ କରିକି ତାକୁ ଭଜା ଭଜି କରିକି ନିଜର ହାତରେ ମସଲାଟା ତିଆରି କରେ ଯେଉଁ ମସଲାର ବାସ୍ନା ଭଲଥାଏ ଏବଂ ମୁଁ ଯେଉଁ ତରକାରୀରେ ପକାଇବି ତାକୁ ସିଏ ଭାରି ସ୍ଵାଦ ଲାଗେ ମୁଁ ସେଇଭଳିଆ ଜିନିଷ କରିବାକୁ ଭାରି ପସନ୍ଦ କରେ ସେହି ମସଲାଟି ମୁଁ ସବୁ ତରକାରୀ ସହିତ ପକାଇଲେ ସମତଙ୍କୁ ସ୍ଵାଦ ମଧ୍ୟ ଅତି ଅତି ବୃଦ୍ଧି ହୋଇଥାଏ ଦେଖିବାକୁ ଖାଇବାକୁ ଯେମିତି ସୁନ୍ଦର ଲାଗିଥାଏ ମନ ମଧ୍ୟ ମୋହିଥାଏ ସେ ଖାଦ୍ୟ ଆଉ ସେହି ମସଲାଟି ମୁଁ ନିଜେ ହାତରେ ତିଆରି କରେ ନିଜେ ତିଆରି କରିକି ନିଜେ ସବୁ ଖାଦ୍ୟରେ ପକାଏ ଅନ୍ୟମାନଙ୍କୁ ମଧ୍ୟ କୁହେ ଯେ ତୁମେ ମାନେ ମଧ୍ୟ ଏଇଭଳିଆ ଖାଦ୍ୟ ମସଲା ତିଆରି କର ସେଥିରେ କୌଣସି ରୋଗ ନାହିଁ ବାହାରୁ ଆମେ ଯେଉଁ ମସଲା ଆଣିକି ଘରେ ପକାଉଛୁ ତା'ଠାରୁ ଇଏ ବହୁତ ଗୁଣରେ ଭଲ ମୁଁ ଏଇସବୁ ଜିନିଷ କରିବାକୁ ବହୁତ ଭଲ ପାଇଥାଏ ଯାହାଦ୍ଵାରା ଖାଦ୍ୟର ସ୍ଵାଦ ଦ୍ୱିଗୁଣିତ ହୋଇଥାଏ